ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଓଡ଼ିଆ ଭାଷା ସବୁଠାରୁ ସର୍ବୋତ୍ତମ ଭାଷା ଭାବରେ ଶ୍ରେଷ୍ଠଟା ଲାଭ କରିଚି ଆପ ଆମର ରାଜ୍ୟର ସାଂସ୍କୃତିକ ପରିଚୟ ଓଡ଼ିଆ ଭାଷା ସର୍ବୋତ୍ତମ ଭୂମିକା ଗ୍ରହଣ ଗ୍ରହଣ କରେ ଆମ ଓଡ଼ିଆ ଓଡ଼ିଶାର ଓଡ଼ିଶାର ଲୋକମାନେ ଯେଉଁ ଓଡ଼ିଆ ଭାଷାବାାସୀ ଲୋକମାନେ ଯେଉଁଠାକୁ ଯାଇଥାନ୍ତି ସମସ୍ତଙ୍କ ସାମ୍ନାରେ ଓଡ଼ିଶୀ ନୃତ୍ୟ ହେଉ ଗୀତ ହେଉ ଗୋଟିପୁଅ ନାଚ ହେଉ ପାଲା ହେଉ କିମ୍ବା ଯାତ୍ରା ହେଉ ସମ୍ବଲପୁର ନୃତ୍ୟ ହେଉ ବିଭିନ୍ନ ପ୍ରକାର ଗୀତ ହେଉ ସମସ୍ତଙ୍କ ସାମ୍ନାରେ ପ୍ରଦର୍ଶନ କରି କରିଥାନ୍ତି ଓଡ଼ିଆର ଓଡ଼ିଶାର ଭାଷା ସବୁଠାରୁ ମିଠା ଭାଷା ଓଡ଼ିଆର ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାକୁ ଏଥିପାଇଁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି କାରଣ ଓଡ଼ିଆ ହେଉଛି ଆମର ଭାଷା ଓଡ଼ିଶା ଓଡ଼ିଆ ଭାଷା ଓଡ଼ିଶାର ଠାକୁର ହେଉଛନ୍ତି ଜଗନ୍ନାଥ ଠାକୁର ଆମେ ଯେଉଁଠିକି ଯାଇ ଥାଉ ଜୟ ଜଗନ୍ନାଥ ବୋଲି କହିଥାଉ ଏବଂ ଜୟ ଜଗନ୍ନାଥ କହି ଆମେ ଆମର କାର୍ଯ୍ୟ ଆରମ୍ଭ କରିଥାଉ ଓଡ଼ିଶୀ ନୃତ୍ୟ ବେଳେ ହେଉ କିମ୍ବା ଗୋଟେ ଗୀତ ଗାଇବା ବେଳେ ହେଉ କି ବିଭିନ୍ନ ପ୍ରକାର ପାଲା ହେଉ ଯାତ୍ରା ହେଉ ଆରମ୍ଭ କରିବା ଆରମ୍ଭ କରିବା ଦ୍ୱାରା ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ ଆମର ଓଡ଼ିଶାର ଠାକୁର ବା ଓଡ଼ିଆର ଠାକୁର ଜଗନ୍ନାଥଙ୍କ ନାମ ନେଇଥାଉ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଆ ଭାଷା ସର୍ବୋତ୍ତମ ଓଡ଼ିଆ ଭାଷାର ତୁଳନା ନାହିଁ ଓଡ଼ିଆ ଭାଷାକୁ ଆମେ ସର୍ବୋଚ୍ଚ ଭାବରେ ମାନିଥାଉ ଓଡ଼ିଶାର ଲୋକମାନେ ସାଂସ୍କୃତିକ ଆଧ୍ୟାତ୍ମିକ ଏହିସବୁ ପ୍ରତି ଅଭିଭୂତ ହୋଇଥାନ୍ତି ଓଡ଼ିଶାର ଲୋକମାନେ ପୌରାଣିକ ଆଧ୍ୟାତ୍ମିକ ସାଂସ୍କୃତିକ ଏହିସବୁ ଉପରେ ବିଶ୍ୱାସ କରିଥାନ୍ତି ଏହା ହେଉଛି ଓଡ଼ିଆ ଓଡ଼ିଆ ଭାଷାର ମହତ୍ତ୍ୱ